ଭାଇ ଏ ହୋଟେଲ୍ବାଲା ତୁମେ ଟିକେ ସମାନପତର୍ ତକେ ଖାଇବାର୍ ଲାଗି ଆଣିଦବ ଆମର୍ ଡ଼ାଲ୍ ଭାତ ତରକାରି ପତେ ଭଜା ଏନ୍ତେ ସେନ୍ତେ କି ଆନିକରି ଆମକୁ ଯେନ୍ ଯେଉଁ ଲୋଗ୍ ଯେତ୍କି ଆଇଛୁ ସମସ୍ତଙ୍କୁ ଯୁଗାଡ଼୍ କରିକିରି ଖାଇବା ଲାଗି ଟିକେ ସଂକଲପ୍ ଟିକେ ଜିନିଷ୍ ଟିକେ ତିଆରି କର ଆର୍ ଜିନିଷ୍ ତିଆର୍ କରୁଛ ବୋଲେ ଟିକେ ହେଲୱା ନାଇଁ ହଉ ହେଲୱା ନେଇଁ ହେଇକରି ତମେ ଆମକୁ ଖାଇବା ଲାଗି ସୁବିଧା ଟିକେ କର ଯି ଯିଏ ଯେନ୍ଟା ଖାଇବ ଭାଇ ଟିକେ ଜଣେ ଜଣେ ଟିକେ ପଚାରି ପଚାରି ଲଗା କାହାର୍ କେନ୍ତା ଖାଇବା ଯେ ଆମେ ଜାଣିବୁ କାଁ ବୋଇଲେ ଆମେ ଯେନ୍ ଅଛୁଁ ଦଶ୍ ବାର ଲୋକ୍ ସମସ୍ତଙ୍କୁ ପଚାର କିଏ କେନ୍ତି ଖାଇବା ସେଇଟା ଜିନିଷମାନେ ଆନିକରି ଆନବେ ଆଇଲେ ସମସ୍ତଙ୍କୁ ଲାଷ୍ଟ୍କେ ପାମ୍ପଡ଼ ଗୁଟେ ଲାଖା ଦବ ଖାଇବି କାଁ କରି ଖାଦ୍ୟ ଜିନିଷ୍ ଟିକେ ହଜମ୍ ହେସି ଏଥିର୍ ଲାଗି ମୁଇଁ ତମକୁ କହୁଛେଁ ହୋଟେଲ୍ବାଲା ଭାଇ ତମେ ଟିକେ ହେଲୱା ଆଣବ ଆଉ ଜିନିଷ୍ଟା ଟିକେ ଯୋଗାଡ଼ କର ଆରୁ ଆଣିବା ଲାଗି ଚେଷ୍ଟା କର